ହ୍ୟାଲୋ ହଁ ଭାଇ କିଏ ପରିବା ଦୋକାନୀ କି ହଁ ଭାଇ ମୁଁ ପ୍ରେମଝୋରରୁ କହୁଥିଲି ଭାଇ ନମସ୍କାର ନମସ୍କାର ହଁ କଣ ଭଲ ଅଛନ୍ତି ତ ଭାଇ ହଁ ଭାଇ ଇଏ ଶୁଣନ୍ତୁ ଶୁଣନ୍ତୁ ଘରେ ଆମର ବାପା ଭାଇ ବହୁତ ସିରିଏସ ରୋଗିଣା କାଲି ମୁଁ ମେଡ଼ିକାଲରୁ ଧରିକିନା ଆସିଛି ଫୁଲବାଣୀ ମେଡ଼ିକାଲରେ ପନ୍ଦର ଦିନ ହେଲା ରହିଲି ଇଏ ଡ଼କ୍ଟର କହିଛନ୍ତି ତାଙ୍କର ଟିକେ ଗ୍ୟାଷ୍ଟିକ୍ ବଢ଼ିଯାଇଛି ତେଣୁ ସବୁଜ ପନିପରିବା ଟିକେ ତାଙ୍କୁ କଞ୍ଚା ଜିନିଷ ଟିକେ ଖାଲି ଦେବ ବୋଲି ଦେଲେ କଣ ହେବ ତେଣୁ ପନିପରିବା ଟିକେ ଭାଇ ରେଟ୍ ଅମୃତଭଣ୍ଡା କିଲୋ କେତେ କଣ ଅଛି ମୂଳାରେ ମୂଳା କଣ ବିଡ଼ା ରଖିଛନ୍ତି ରେଟ୍ ବିନସ୍ ରେଟ୍ କଣ ଟିକେ କହିଲେ ଭଲ ହୁଅନ୍ତା ଭାଇ

ହଁ ହଁ ଭାଇ ବାଇଗଣ ଟମାଟୋ ଆଣି ନାଇଁ ନାଇଁ ଭାଇ ଆମର ଯେଉଁ ଡେଲି ଡେଲି ଆମକୁ ଗଛୁରୁ ତୋଳିକରି ଦେବେ ଡେଲି ମୁଁ ଏଇଟା ଡ଼କ୍ଟର କହିଛନ୍ତି ତାଙ୍କୁ ମାସେ ପର୍ଯ୍ୟନ୍ତ କୁ ସବୁଜ ପନିପରିବା ଦେବାପାଇଁ ତେଣୁ ମୁଁ ପ୍ରତ୍ୟେକ ଦିନ ସକାଳୁ ଆସିକି ମୁଁ ନେଇକି ଯିବି ନହେଲେ ଫୋନରେ ଫୋନ କଲେ ଭାଇ ଆପଣ ପଠେଇଦେବେ ଏଇଠି ବସରେ ମୁଁ ଏଇଠି ପାଇଯିବି ଘର ପାଖରେ ତେଣୁ ହଁ ତେଣୁ ଅମୃତଭଣ୍ଡା କିଲୋ କେତେ ଲେଖାଁ ବିକୁଛନ୍ତି ଟାମାଟୋ କିଲୋ କେତେ ବାଇଗଣ କିଲୋ କେତେ ଆଉ ସେ ମୂଳା କେତେ ଆଉ ଶାଗ ନା ନା ନା ମୁଁ ପ୍ରଥମ ପ୍ରଥମଥର ମୁଁ କାଲି ଆସିକି ନେଇକି ଆସିବି ତାପରେ ଆପଣଙ୍କ ସହିତ କଣ୍ଟ୍ରାକ୍ଟ ହେଲେ ଆପଣ ପଠେଇଦେବେ ନା ତେଣୁ ବାପାଙ୍କୁ ମୁଁ ଡେଲି ଖାଇବାକୁ ଦେବି ଦୁଇ ବେଳା ସିଝେଇକରି ନା ଯେହେତୁ ରୋଗିଣା ରୋଗିଣା ବାପାଟା ଅନ୍ୟ ଜିନିଷ ଦେଇହେବ ନାହିଁ ତେଲଛଣା ଜିନିଷ ତାଙ୍କୁ ଦେଇ ହେବନି ହଁ ହଁ ଡ଼କ୍ଟର ଡ଼କ୍ଟର ମନା କରିଛନ୍ତି ପରା ଯାହା ଖାଇବେ ସିଝା ଜିନିଷ ଖାଇବେ ବୋଲି ତେଣୁ ଦୁଇ ବେଳା ତାଙ୍କୁ ସିଝା ଜିନିଷ ଦେବେ ଅମୃତଭଣ୍ଡା ଟିକେ ଅଧିକକରି ଦେବାକୁ କହିଛନ୍ତି ହଁ କୁଶିଳା କୁଶୁଳା ଶାଗ ନାହିଁ ଭାଇ ଆମର ଯେଉ ତୁଂଟିଆ ଭାଜି ନାହିଁ କି ତୁଂଟିଆ ଭାଜି ତୁଂଟିଆ ଭାଜି ହଁ କୁଶୁଳା ଶାଗ ନାହିଁ ହଁ ହଁ ହଉ ଶୁଣ ଶୁଣ ହଁ ଶୁଣ ଶୁଣ ଶୁଣ ଭାଇନା ଶୁଣ ମୁଁ କାଲି ଆଜି ତ ଯାଇପାରିବିନି ଆଜି ଆଡ଼ଜେଷ୍ଟ କରିଦେଉଛି ଇଆଡୁ ଗାଁ ରୁ ଖୋଜାଖୋଜି କରି କାଲି ମୁଁ ସକାଳୁ ଯାଇକି ଆପଣଙ୍କ ପାଖରେ ପହଁଞ୍ଚିବି ସେ ଆଉ ପନିପରିବା ଧରିକରି ଆସିବି ତାପରେ ପରଦିନ ଠୁ ବସରେ ଆପଣଙ୍କୁ ପଠାଇବା ପାଇଁ ଫୋନ କରିବି ମୁଇଁ ହଁ ହଉ ହଉ ରହୁଛି ଭାଇ ନମସ୍କାର